ହଁ ହେଲୋ ହଁ ହଁ କୁହନ୍ତୁ କ'ଣ ହେଲା ଯେ ହୁଁ ମୁଁ ଡକ୍ଟର୍ କହୁଥିଲି କହନ୍ତୁ କ'ଣ ପ୍ରୋବ୍ଲେମ୍ ହେଲା ହଁ ବେଡ଼୍ ତ ଖାଲି ଅଛି ବେଶୀ ନୁହେଁମ ଦୁଇହଜାର ପଡ଼େ ହଁ ଛୁଟି ବହୁତ ବହୁତ ସିନା ଆସିଲେ ହଁ ଦିନକୁ ତିନି ଟାଇମ୍ ସକାଳେ ସନ୍ଧ୍ୟାର ବାରଟା ଆଖପାଖରେ ଖାଇବା ସୁବିଧାରେ ସବୁ ଅଛି ସକାଳେ ବ୍ରେକ୍ଫାଷ୍ଟ୍ ସବୁ ବାରଟାରେ ବି ଖାଇବାକୁ ମିଳୁଛି ସନ୍ଧ୍ୟାରେ ବି ଖାଇବାକୁ ମିଳୁଛି ନା ସବୁ କିଛି ସୁବିଧା ଅଛି ବା ଏଇଠି ମେଡିସିନ୍ ଫେଡ଼ିସିନ୍ ପେସେଣ୍ଟ୍ ପାଖରେ ନର୍ସ୍ମାନେ ଥାଆନ୍ତି ରୁମ୍ ହିସାବରେ ଆଉ ଗୋଟେ ପେସେଣ୍ଟ୍ ପାଖରେ ଗୋଟେ ନର୍ସ୍ ଥାଆନ୍ତି ହୁଁ ଗାର୍ଡିଆନ୍ ଜଣେ ରହିପାରିବେ ଆଉ ତାଠୁ ବେଶୀ ରହିବା ଆଲାଓ ନାହିଁ ହଁ ଦେଖିବାକୁ ଆସିଲେ ଟିକେ ଭେଟ ହେବାକୁ ଦେବେ ଆଉ ଆଉ ରକ୍ତ ମିଳିବା ସୁବିଧା ହଁ ମିଳିପାରିବ ରକ୍ତଟା କିନ୍ତୁ ପେସେଣ୍ଟ୍କୁ ଯାଇକି ଦେଖିବାକୁ ପଡ଼ିବ ରକ୍ତ କ'ଣ ହେଉଛି ତାଙ୍କର ବି ପଜିଟିଭ୍ ପଜିଟିଭ୍ ନେଗେଟିଭ୍ ଯାହାବି ଥିବ ସେଇ ହିସାବରେ ଦେଖାଯିବ ଆଉ ହଁ ସବୁ କିଛି ସୁବିଧା ଅଛି ଆଉ ନୁହଁ ସେଇଠି ବ୍ଲଡ଼୍ ଆଭେଲେବଲ୍ ନଥିଲେ ଆଉ ବି କିଛି ସୁବିଧା କରାଯାଏ ବହୁତ କିଛି ଅଛି ଆପଣ ଆସିଲେ ତ ହଁ ହୋଇପାରିବ ସବୁ ସୁବିଧା ମିଳୁଛି ଆଉ ଏଇଠି ନା ନା ଏବେ ଯେହେତୁ ଚାଲୁଛି ଆଉ ଅଛି ସବୁକିଛି ନା ଘରେ ଘର ନେଇପାରିବନି ଏଇଠି ହସ୍ପିଟାଲ୍ରେ ସବୁ ମିଳିଯିବ ପେସେଣ୍ଟ୍ ପାଇଁ ହଉ ଠିକ୍ ଅଛି